ମୋର ପ୍ରିୟ ପୁସ୍ତକ ଅଛି ଯେଉଁଟାକି ହେଉଛି ରାମାୟଣ ଆମର ରାମାୟଣ ପୁସ୍ତକରେ ମାତା ସୀତା ଏବଂ ପ୍ରଭୁ ଶ୍ରୀରାମଙ୍କ ସମ୍ବନ୍ଧରେ ସତ୍ୟ ଘଟଣାକୁ ବର୍ଣ୍ଣିତ ବର୍ଣ୍ଣିତ ଅଛି ସତ୍ୟ ଘଟଣା ଗୁଡ଼ିକ

ପ୍ରଭୁ ଶ୍ରୀରାମଙ୍କ ପିତା ଦଶରଥ ମାତା କୈକେୟୀଙ୍କୁ ବର ମାଗିବା ପାଇଁ କହିଥିଲେ ସେଥିରେ ମାତା କୈକେୟୀ ବର ମାଗିଲେ ରାମଚନ୍ଦ୍ରଙ୍କୁ ଚଉଦ ବର୍ଷ ବନବାସ ହଉ ହଉ ଏବଂ ଭରତଙ୍କୁ ରାଜା କରାଯାଉ କହିକି ବର ମାଗିଥିଲେ ଏବଂ ତାହାକୁ ପୂରଣ କରିବାକୁ ଯାଇ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଚଉଦ ବର୍ଷ ବନବାସ ଯାଇଥିଲେ ଆଉ ସେଥିରେ ଏଇଟା ମଧ୍ୟ ବର୍ଣ୍ଣିତ ଅଛି ମାତା ସୀତାଙ୍କୁ ରାବଣ କେମିତି ବ୍ରାହ୍ମଣ ରୂପରେ ହରଣ କରିଥିଲେ ରାମ ପୁଣି ତାଙ୍କୁ ବହୁତ ପ୍ରୟାସ କରିଥିଲେ ରାବଣ କବଳରୁ ସେ ମାତା ସୀତାଙ୍କୁ ମୁକ୍ତ କରିବା ପାଇଁ ଏଥିପାଇଁ ସେ ବାନର ସେନାର ସାହାଯ୍ୟ ନେଇଥିଲେ ଶ୍ରୀ ହନୁମାନ ମଧ୍ୟ ରାମଚନ୍ଦ୍ରଙ୍କୁ ସାହାଯ୍ୟ କରିଥିଲେ ସେ ମାତା ସୀତାଙ୍କୁ ରାବଣ କବଳରୁ ମୁକ୍ତ କରିବାକୁ ଯାଇ ଲଙ୍କା ପୋଡ଼ି ଦେଇଥିଲେ ଏବଂ ଶେଷରେ ସେ ରାମଚନ୍ଦ୍ର ମାତା ସୀତାଙ୍କୁ ମୁକ୍ତ କରିବାରେ ସଫଳ ହୋଇଥିଲେ ଏହିସବୁ ସତ୍ୟ ଘଟଣା ଗୁଡ଼ିକୁ ରାମାୟଣରେ ବର୍ଣ୍ଣିତ ହୋଇଛି ଏସବୁ ମିଛ ନୁହେଁ ଏହା ଆମର ପୂର୍ବପୁରୁଷମାନେ କହିଆସିଛନ୍ତି ଏବଂ ବହିରେ ମଧ୍ୟ ଲେଖାହେଇଛି ଏବଂ ଏହାର ପ୍ରମାଣ ମଧ୍ୟ ଅଛି କାରଣ ଆଜି ମଧ୍ୟ ସେହି ସେତୁବନ୍ଧ ଅଛି ଏହାର ବିଶ୍ୱାସ କରାଯାଉଛି ବୈଜ୍ଞାନିକମାନେ ରିସର୍ଚ କରିଛନ୍ତି ଆଉ ଆଜି ମଧ୍ୟ ସେହି ପଥର ଖଣ୍ଡ ଗୁଡ଼ିକ ଅଛି ଯାହାକି ପାଣିରେ ବୁଡ଼ୁ ନାହିଁ ଉଫୁଳୁଛି ସେତୁବନ୍ଧ ହେଉଛି ଏହାର ମୁଖ୍ୟ ମୁଖ୍ୟ ଉଦାହରଣ ଯେଉଁଟାକି ସତ୍ୟ ବୋଲି ଆମେ ମାନି ନେବା ରାମାୟଣ ଏକ ସତ୍ୟ ଘଟଣା ବୋଲି ଆମେ ମାନିବା ପାଇଁ ସେତୁବନ୍ଧ ହେଉଛି ମୁଖ୍ୟ ଉଦାହରଣ ଏବେ ମଧ୍ୟ ଶ୍ରୀ ଶ୍ରୀଲଙ୍କାରେ ରାବଣର କିଛି ସ୍ମୃତି ଅଛି ଶୁଣିବାକୁ ମିଳେ ଏହା ବ୍ୟତୀତ ମୋତେ ଏହା ରାମାୟଣ ଏଥିପାଇଁ ବହୁତ ଆକର୍ଷଣୀୟ ଲାଗେ ଲବ କୁୁଶଙ୍କ ପାଇଁ ଏଥିରେ ଲବ କୁଶଙ୍କ ବିଷୟରେ ମଧ୍ୟ କୁହାଯାଇଛି ଏବଂ ମାତା ସୀତା ଶ୍ରୀ ରାମଚନ୍ଦ୍ର ଲବକୁୁଶ ଏମାନଙ୍କ କାହାଣୀ ବହୁତ ସୁ ସୁନ୍ଦରଟେ ଶୁଣିବା ପାଇଁ ଏହା ବହୁତ ଭଲ ଲାଗିଥାଏ ଏବଂ ଏହା ବହୁତ ଆକ